ସ୍ୱାସ୍ଥ୍ୟ ସେବା ପରିବହନ ଶିକ୍ଷା ଏବଂ ଅନ୍ୟାନ୍ୟ ମୌଳିକ ଆବଶ୍ୟକତା ଦୃଷ୍ଟିକୋଣରୁ ଆମ ଗ୍ରାମାଞ୍ଚଳରେ ପ୍ରାୟତଃ କିଛି କିଛି ଯୋଜନା ପହଞ୍ଚିପାରିଛି ଏବଂ ସେବା ମଧ୍ୟ ପହଁଞ୍ଚିପାରିଛି ହେଲେ ମଧ୍ୟ ଆମ ସରକାରୀ ଗୋଷ୍ଟି ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ଯେଉଁସବୁ ଔଷଧମାନ ଉପଲବ୍ଧ ରହୁଛି ତାହା ହୁଏ ତ ସବୁ ପ୍ରକାରର ରୋଗ ପାଇଁ ପର୍ଯ୍ୟାପ୍ତ ନୁହେଁ ଆମ ଗାଁ ଗାଁରେ ଲୋକମାନେ ବହୁତ ପ୍ରକାର ରୋଗରେ ପୀଡ଼ିତ ହୁଅନ୍ତି ଏବଂ ଯେତେବେଳେ ସେମାନେ ଆମ ଗୋଷ୍ଠି ସ୍ୱାସ୍ଥ୍ୟସେବା କେନ୍ଦ୍ରକୁ ଯାଇଥାନ୍ତି ସେତେବେଳେ ବୋଧୁଏ କେବେ କେବେ ସେଠି ଔଷଧ ଉପଲବ୍ଧ ନଥାଏ ଆଉ କେବେ କେବେ ସେଠାକାରେ ଡକ୍ଟର ମଧ୍ୟ ଉପଲବ୍ଧ ନଥାଆନ୍ତି ଏହି ସବୁ ଅସୁବିଧାର ଆମ ଗ୍ରାମବାସୀମାନେ ସମ୍ମୁଖୀନ ହୋଇଥାନ୍ତି ପରିବହନ ପାଇଁ ମଧ୍ୟ ଗାଁ ଗାଁରେ ମୋ ସାଇକଲର ଅଧିକ ଆବଶ୍ୟକତା ରହିଛି କିନ୍ତୁ ତାକୁ ସହରାଞ୍ଚଳରେ ବେଶୀ ଉପଲବ୍ଧ କରାଇ ଦିଆଯାଉଛି ଗାଁ ଗାଁରେ ଯଦି ଲୋକମାନଙ୍କ ପାଖରେ ମୋ ସାଇକେଲର ବ୍ୟବସ୍ଥା ପହଁଞ୍ଚି ଯାଆନ୍ତା ତାହେଲେ ବୋଧହୁଏ ସେ ବେଶୀ ଭଲ ହୁଅନ୍ତା କିନ୍ତୁ ଏହା ସରକାର ବୁଝିପାରୁ ନାହାନ୍ତି